ହଁ ହ୍ୟାଲୋ କୁହନ୍ତୁ ଆପଣଙ୍କ ହାଁ ହଁ ହଁ ମ୍ୟାଡ଼ମ୍ କୁହନ୍ତୁ କେମିତି କାର୍ଯ୍ୟକ୍ରମ ହେଉଛି ଏଇ ଯେଉଁ ଯାତ୍ରା ପାର୍ଟି ପାଖରେ ରଥ ଯାତ୍ରା ପଥ ଯାତ୍ରା ହୁଏ ହଁ

ହୁଁ ହୁଁ ନା ସେ ତ ଗଲାଣି ଯେ ତା' ଭିତରେ କ'ଣ ଭଲ କ'ଣ ମନ୍ଦ କ'ଣ କ'ଣ କହିପାରିବେ

ଏଠାକାରେ ଲୋକାଲ୍ ଲୋକ ଆସିଥାନ୍ତି ନା ବାହାର ଲୋକ ମଧ୍ୟ ଆସିଥାନ୍ତି

ଏଇ ସେଇ ସ୍ଥାନରେ ଯେତେବେଳେ କାର୍ଯ୍ୟକ୍ରମ କରାଯାଏ ଗାଇଡ଼ଫାଇଡ଼ ବ୍ୟବସ୍ଥା ଅଛି ନା ଏମିତି ଖାଲି କରିଦେଉଛନ୍ତି ନା ନା ଆମକୁ ଦରକାର ଯେ ଯେଉଁ କାର୍ଯ୍ୟକ୍ରମ କରାଗଲା ଭଲରେ କରାଗଲେ ଆମକୁ ମଧ୍ୟ ଭଲ ତୁମକୁ ମଧ୍ୟ ଭଲ ସେଥିପାଇଁ ସବୁ ବିଷୟରେ ଆମେ ଜାଣିବାକୁ ଚାହୁଁଛୁ କି ଭଳିଆ ପରିସ୍ଥିତିରେ ଚାଲିଛି ସେ ବିଷୟରେ ଆମେ ସବୁ ଜାଣିବାକୁ ଚାହୁଁଛୁ ଏଇ ଯେଉଁ ଯେତେ ସବୁ ଗାଡ଼ି ଘୋଡ଼ା କ'ଣ ଜିନିଷ ପତ୍ର ଯେଉଁ ଆସୁଥିବ ସେଗୁଡ଼ାକ ଦାୟିତ୍ୱ ଭାବରେ ବ୍ୟବସ୍ଥା କରାଯାଉ ସେପାରେଟ୍ ଅଛି ନା ଅଲଗା ସବୁ ଗୋଟେ ଯାଗାରେ ହୁଁ ହୁଁ

ନାଇଁ ସେୟା ଆମର ସେଇଟା ଦରକାର ଥିଲା ଗୋଟେ ସମସ୍ତଙ୍କର ଉପଭୋଗରେ ଆସିବ ଆଉ ଗାଡ଼ି ଆସିଲେ କ'ଣ ହେଉଛି ତା' ପାଇଁ ପାର୍କିଂ ବ୍ୟବସ୍ଥା ଅଛି କି ନାହିଁ ଓ କେତେ ଦୂର କେଉଁ କାର୍ଯ୍ୟ କେତେ ବାଟ କରାଗଲା ସେ ବିଷୟରେ ଜାଣିବା ପାଇଁ ଆମର ଉପରୁ ମଧ୍ୟ କୁହା ହେଇଛି ଆମେ

ଠିକ୍ ଅଛି ଠିକ୍ ଅଛି ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ